ହଁ ହ୍ୟାଲୋ ମୋତେ ପେପର୍ କିଣିବାର ଥିଲା ଏହି ପିଲାମାନଙ୍କର କ'ଣ କେତେ ରହିଛି

ପିଲାମାନଙ୍କର କରିବାର ଅଛି ତ ସେଇଟା ହଁ ଏତେ ସେହି ପିଲାମାନଙ୍କର ପରା ନର୍ମାଲ୍ ସାଇଜ୍ ସେଇଟା ଯାକ କୁହ କେତେ କେତେ ଅଛି

ଆହୁରି ଯେଉଁଟା ଛୋଟ କହିଲ ସେଇଟା ପଚାଶ ଟଙ୍କା ସେଗୁଡ଼ା ଟିକେ କମ୍ ଓ କମ୍ ହେବ ନାଇଁ ପିଲାମାନଙ୍କର ଟିକେ ଏମିତି ଗୋଟେ ବାର କୋଡ଼ିଏ ଏମିତି ପିଲାମାନେ ଅଛନ୍ତି ତ ଟିକେ କେତେ ସାଇଜ୍ କେତେ ବଡ଼ ସାଇଜ୍ ଲାଗିବ ବେଲେ ହେଲେ ଫିକ୍ସ ରେଟ୍ କି

ଓହୋ

ହେଲେ ହେଇଯିବ ନା ସେତିକିରେ ହଉ ହଉ ଠିକ୍ ଅଛି ମୁଁ ନେଇକି ଯିବି